ଆମ ଅଞ୍ଚଳରେ ଦୁଇଟି ଘରୋଇ ଡାକ୍ତରଖାନା ଅଛି ଯେହେତୁ ସରକାରୀ ଡାକ୍ତରଖାନା ବହୁତ ଦୂର ଅଟେ ତେଣୁ କରି ଏଠାରେ ଦୁଇଟି ଘରୋଇ ଡାକ୍ତରଖାନା ଖୋଲାଯାଇଛି ଆଉ ଯଦି ଆମେ ଦେଖିବା ସେହି ଘରୋଇ ଡାକ୍ତରଖାନାରେ ଡକ୍ଟର୍ ନାହାନ୍ତି କିନ୍ତୁ ଫାର୍ମାସିଷ୍ଟ ଚଳେଇଛନ୍ତି ଆଉ ନର୍ସ ଦୁଇ ଜଣ ବି ଅଛନ୍ତି ଆଉ ଯଦି ଆମେ ଦେଖିବା ବିଭିନ୍ନ ରୋଗକୁ ସେମାନେ ନିରାକରଣ ପାଇଁ ସେମାନେ ଅସମର୍ଥ କାରଣ ସେଇ ଯେଉଁ ରୋଗକୁ ଚିହ୍ନଟ କରିବା ପାଇଁ ତାଙ୍କ ପାଖରେ ତ ଯନ୍ତ୍ରପାତି ନାହିଁ ଆଉ ସେଥିପାଇଁ ଆମେ ଅନ୍ୟ ଆଡ଼ୁ ରୋଗର ଚିହ୍ନଟ କରିବା ପରେ ଏଠାରେ ଫାର୍ମାସିଷ୍ଟ୍ ଔଷଧ ଦିଅନ୍ତି ଆଉ ସେଇ ଯେଉଁ ଔଷଧ ଲେଖନ୍ତି ସେଥିପାଇଁ ଆମକୁ ଟିକିଏ ଅଧିକ ଖର୍ଚ୍ଚ କରିବାକୁ ପଡ଼େ ଯଦିଓ ଘରୋଇ ଡାକ୍ତରଖାନାରେ ପରିମଳ ବ୍ୟବସ୍ଥା ଭଲ ରହିଛି କିନ୍ତୁ ବିଭିନ୍ନପ୍ରକାର ରୋଗର ପରୀକ୍ଷା କରିବା ବ୍ୟବସ୍ଥା ସେତେ ପରିମାଣରେ ନାହିଁ ଆଉ ବଡ଼ କଥା ହଉଛି ଏଠାରେ ବିଶେଷଜ୍ଞ ନାହାନ୍ତି ଯେହେତୁ ଆମ ଏରିଆ ଗୋଟେ କଳକାରଖାନା ଏରିଆ ଏଠାରେ ସେଥିପାଇଁ ବିଭିନ୍ନପ୍ରକାର ସ୍କିନ୍ ଡିଜିଜ୍ ହୁଏ ଆଉ ସେସବୁକୁ ମଧ୍ୟ ପରୀକ୍ଷା କରିବା ପାଇଁ କୌଣସି ବିଶେଷଜ୍ଞ ନାହାନ୍ତି ଆଉ ଏଇ ଯେଉଁ ଘରୋଇ ଡାକ୍ତରଖାନାରେ ରୋଗ ନିରାକରଣ ପାଇଁ ଟିକିଏ ଅଧିକ ଖର୍ଚ୍ଚ କରିବାକୁ ପଡ଼େ ଆଉ ଲୋକମାନଙ୍କ ପାଇଁ ମଧ୍ୟ ବିଭିନ୍ନ ସମସ୍ୟା ହୁଏ ଆଉ କାରଣ ସେମାନଙ୍କ ପାଖରେ ସମୟ ନାହିଁ ଯେ ଏତେ ଦୂରରେ ଥିବା ସରକାରୀ ଡାକ୍ତରଖାନାକୁ ଯାଇ ତାଙ୍କର ରୋଗ ଦେଖି ଔଷଧ ଆଣିବା ପାଇଁ ତାଙ୍କ ପାଖରେ ସମୟ ନାହିଁ ତେଣୁ ସେମାନେ ବାଧ୍ୟ ହୋଇ ଘରୋଇ ଡାକ୍ତରଖାନାକୁ ଯାଆନ୍ତି ଆଉ ଯେନତେନ ପ୍ରକାରରେ ସେମାନଙ୍କର ରୋଗକୁ କମେଇ ଦେଇଥାନ୍ତି